ମୁଁ ଅମ୍କୁ ତେଜରାତି ଦୋକାନ ପାଖରେ ଅଛି ହୋ ତମେ କେନ୍ ଅଛ ହୋ ତମେ ଏଇନୁ କହିଲରୁ ତାରୁ ନେ ଇନୁ ଅଛେ ବୋଲେ କହିଲ ଆରୁ ତୁମେ କିନାଳ ପଲେଲ ମୋର ଯିବାର ଅଛି ଜଲ୍ଦି ଯିନ୍ତା କରି ଆସ

ପିନ୍ କଲ ଗୋଟେ ଜାଗାରେ ଆରୁ ମୋତେ ଛାଡ଼ି ନେଇ କିରି କିଅଣ ପଲେଇ ଗଲ କେ

ପୁରା ଘାଣ୍ଟି ଦେଲଣ ବୁଝିଲ କିନୁ ଜଲ୍ଜି ଟିକେ ଯେନୁ ବି ଅଛ ଜଲ୍ଦି ଏନିକି ଆସ ଅମକୁର୍ ଦୁକାନ୍ କେ ମୁଁ ଏନୁ ଅଟକି ତମକେ

ହ ଯେମତା କିରି ହେଲେ ଆସ ଆଉ ଟିକେ ସାଆଡ଼ୁ ଆସିଲାବେଲ୍ କେ କିଛି ଖାନା ଫାନା ଟିକେ ଧରିକିରି ଆସିବ୍ ମୁଁ ନା ଖେବାର୍ ତ